ଯେତେବେଲେ ମୋର୍ ନାନୀ ଝିଅ ସାଙ୍ଗେ ଶୁଉଁ'ଥିନୁ ଗୁଟେ ଖଟେ ସେତେବେଲେ ମତେ ବହୁତ ଭଲ ଲାଗୁଥିଲା ସେତେବେଲେ ମୁଇଁ ଛୋଟ ବେଲେ କାଣା କି ସ୍କୁଲ ଯାଏ ଖାଇ ଖାଇ ଯାଏଁ ସେତେବେଲେ ଗଲେ ତାର୍'ପରେ ସ୍କୁଲ ଯାଇକିନା ସେନେ କାମ କରେ ସେଟା ମତେ ବହୁତ ଭଲ ଲାଗୁଥିଲା ଆର୍ ଆସଲା ପରେ ଯେତେବେଲେ ସ୍କୁଲରେ ଫେରଲା ବେଲକେ କୁଇଲି ଗୁଟେ ଆବାଜ୍ ରଡ଼ସି ଯେନ୍ ସେ ଆବାଜନେ ମୁଇଁ ତାର୍ ସାଙ୍ଗେ ତାର୍ ସୁରେ ରଡ଼ବାକେ ଚେଷ୍ଟା କରସି ଆଉ ସେ ଜିନିଷଟା ମତେ ବହୁତ ଖୁସି ଲାଗସି ଆର୍ ଆଗରୁ ଆମେ ଗାଧି ଯେନ୍ ଯାଉଥିଲୁଁ ନଦୀକେ ସାଙ୍ଗ ସାଥିମାନଙ୍କର୍ ସାଙ୍ଗେ ହସି ଖୁସି କାଣା କଥା ହେଇକିନା ଯାଉଁ ସେ ଜିନିଷଟା ବହୁତ ମନେ ପଡ଼ସି କାସ୍ ଆମେ ସେ ଜିନିଷଟା ଆମେ କରି ପାରୁଥିତି ବୋଲିକି ଭାବସି ଖୁସିରେ ଆଉ ଯେନ୍ ଜିନିଷ ଆମେ କା'ଣା ଗା ଯେନଟା ମୁଇଁ କାଣାକେ ଗାଧିକି ଆସିକିନା ଯେତେବେଲେ ମୁଇଁ ମନ୍ ମନେ ଗୁଟେ ବନେ କିନା ଖାଇବା ଲାଗି ତାର୍ ମାନେ ଭଲ୍ ଲାଗୁଥିଲା ଆଉ ଖାଉଥିଲି ସେ ଜିନିଷଟା ବନେଇକିନା ସେତେବେଲେ ସେଟା ଖାଇବା ଲାଗି ଏଛେନ୍ ମତେ କିନା ବନେଇକିନା ଗଧିକିନା ଖାଇକିନା ରହିବାର୍ ଲାଗି ବହୁତ ପସନ୍ଦ ଲାଗସି